ହ୍ୟାଲୋ କିଏ ପ୍ରଶାନ୍ତି ହୋଟେଲ ତ ମୋର ଗୋଟିଏ ଅର୍ଡ଼ରଟେ ରଖିବ ମୁଁ ତାଳଗଣ୍ଡରୁ ପବିତ୍ର କୁମାର ରଥ କହୁଛି ହଁ ଟିପ ଚିକେନ ଗୋଟିଏ ପ୍ଲେଟ ହଁ ପନିର୍ ଗୋଟିଏ ପ୍ଲେଟ ଆଉ ଭେଜ୍ ବିରିୟାନି ଗୋଟିଏ ପ୍ଲେଟ ହଁ ଦିନ ଗୋଟିଏ ଆଉ ସେହିଟା ଏହି ହି ରଣପୁର ଶାମୁକା ସାହି ବନ ବିହାରୀ ପଣ୍ଡା ସେହିଠିକି ଟିକେ ପଠାଇ ଦେବ ଆଉ ଦିନ ଗୋଟିଏ ରହିଲି ତା'ହେଲେ